ହଁ ମୁଁ ସଖାଳୁ ଦୌଡ଼ି ଦୌଡ଼ାଏ ବା ବ୍ୟାୟାମ କରେ ସଖାଳୁ ସଖାଳୁ ସ୍ଥିର ସ୍ପିଡ଼ିରେ ଦୌଡ଼ିବାକୁ ଯାଏ ଏହି ଦୌଡ଼ିବା ଦ୍ଵାରା ମୋତେ ଫିଟ୍ ଏବଂ ସ୍ଵାସ୍ଥ୍ୟ ଭଲ ରଖେ ଦୌଡ଼ିବା ଦ୍ଵାରା ଶରୀରର ରକ୍ତ ସଞ୍ଚାଳନ ହୋଇଥାଏ ରୋଗପ୍ରତିରୋଧ କମ୍ କରାଏ ଏବଂ ମସ୍ତିଷ୍କ ସ୍ଥିର ରଖେ ଏବଂ ଆଣ୍ଠୁଗଣ୍ଠି ବିନ୍ଧାବିନ୍ଧି ହୋଇ ନ ଥାଏ ଦେହରୁ ବହୁତସାରା ଝାଳ ବାହାରେ ଯାହାଦ୍ୱାରା କି ଆମ ଶରୀରକୁ ବହୁତ ଆରାମ ମିଳିଥାଏ ଦୌଡ଼ିବା ଦ୍ଵାରା ବିଭିନ୍ନ ରୋଗ ହୋଇ ନ ଥାଏ ଯାହାଫଳରେ କି ମୁଁ ସୁସ୍ଥ ଅନୁଭବ କରେ ଦୌଡ଼ିବା ଦ୍ଵାରା